ଆମର ଦେଶରେ ବିଭିନ୍ନ ପ୍ରକାର ରୋଜଗାର ରୋଜଗାର କରୁଛନ୍ତି ଲୋକମାନେ ତ ମୋବାଇଲ୍ ଡାଟା ୟୁଟ୍ୟୁବ୍ ମାଧ୍ୟମରେ ବା ଆଉ ଅଲଗା ୟୁଟ୍ୟୁବ୍ ମାଧ୍ୟମରେ ବିଷୟରେ ସୃଷ୍ଟିକାରୀ ଭ୍ରମଣକାରୀ ହାସ୍ୟ ଅଭିନେତା ଇତ୍ୟାଦି ମାଧ୍ୟମରେ ସବୁ ଭାରତରେ ଯୁବକମାନେ ଜୀବନରେ ରୋଜଗାର କରୁଛନ୍ତି